ଆମ ସଂସ୍କୃତିରେ ବିବାହ ଏକ ନିଆରା କାରଣ ଆମ ଏଠାରେ ବିଭିନ୍ନ ପ୍ରକାରର ବିବାହ ରହିଥାଏ ଯେପରିକି ଦୁଆର ବିବାହର ତୋଳାକନ୍ୟା ଏବଂ ମନ୍ଦିର ବାହାଘର ବିଭିନ୍ନ ପ୍ରକାର ଲୋକ ବିଭିନ୍ନ ପ୍ରକାରରେ ବିଭାଘର କରନ୍ତି ଯେଉଁମାନଙ୍କ ଲୋକମାନଙ୍କ ପାଖରେ ଅର୍ଥନୀତି ନଥାଏ ସେମାନେ ମନ୍ଦିରରେ ବିଭାଘର କରିଥାନ୍ତି ଏବଂ ଯେଉଁମାନଙ୍କର ଧନୀ ଶ୍ରେଣୀର ଘର ଲୋକ ସେମାନେ ମଣ୍ଡପରେ ଧୂମଧାମରେ ବିବାହ କରିଥାନ୍ତି ପ୍ରଥମତଃ ଆମର ଝିଅ ଏବଂ ବର ଦେଖାଦେଖି ହୁଅନ୍ତି ଏବଂ ତାହାପରେ ନିର୍ବନ୍ଧ ହୋଇଥାଏ ଏବଂ ତାହାପରେ ବିବାହ ସଂପୂର୍ଣ୍ଣ ହୋଇଥାଏ ଏମିତି ଭାବରେ ଆମର ସଂସ୍କୃତିରେ ବିଭାଘର ହୋଇଥାଏ ସେଥିପାଇଁ ଆମ ଓଡ଼ିଆ ସଂସ୍କୃତିର ବାହାଘର ଏକ ନିଆରା ବାହାଘର ରୂପେ ପରିଚିତ